ସହରର ଅନ୍ୟ ବିଦ୍ୟାଳୟ ତୁଳନାରେ ମୋ ବିଦ୍ୟାଳୟ ମତେ ବହୁତ ପସନ୍ଦ ଲାଗେ ଯେହେତୁ ମୁଁ ସେହି ବିଦ୍ୟାଳୟରେ ଶିକ୍ଷା ଗ୍ରହଣ କରିଛି ପାଠ ପଢ଼ିଛି ସେଇ ବିଦ୍ୟାଳୟରୁ ଆସିଛି ତ ମତେ ମୋ ବିଦ୍ୟାଳୟ ସବୁଠୁ ଭଲ ଲାଗେ ଆଉ ଏ ଆ ଏବେ ସରକାରଙ୍କ ତରଫରୁ ଫାଇପ ଟି ଯୋଜନା ଆସିଛି ଯାହାକି ମୋ ବିଦ୍ୟାଳୟ ଏବେ ଦେଖିବାକୁ ଗଲେ ବହୁତ ସୁନ୍ଦର ଦେଖାଯାଉଛି ରଙ୍ଗୀନ ଦେଖାଯାଉଛି ଚାରିଆଡ଼େ ଗଛ ଲତା ଲଗାଇ ଆମେ ବି ଆମ ଟାଇମରେ ଗଛ ଲତା ଲଗଉଥିଲି ବାକି ଏବେ ଯେଉଁ ପ୍ରକାର ଲାଇନ ଅନୁସାରେ ବିଭିନ୍ନ ସ୍କିଲ ଅନୁସାରେ ଗଛ କୁ ଲଗାଇକି ବହୁତ ସୁନ୍ଦର ଭାବରେ କରିଛନ୍ତି ଆଉ ଆମ ସ୍କୁଲରେ ତିନୋଟି ବିଲଡିଂ ଥିଲା କମ୍ପୁଟର ଲ୍ୟାବ ଥିଲା ଆମେ କମ୍ପୁଟର ଯୋଗେ ପାଠ ମଧ୍ୟ ପଡ଼ିଛୁ ଆଉ ପ୍ରୋଜେକ୍ଟର ଯୋଗେ ପା କିଛି ପାଠ ର ଯେକୌଣସି କା ଯେକୌଣସି ମେଥଡ଼ ଆମେ ବୁଝିନପାରିଥାଉ ସେତେବେଳେ ପ୍ରୋଜେକ୍ଟର ମାଧ୍ୟମର ମଧ୍ୟ ଆମ ମ୍ୟାଡ଼ାମ ସାରମାନେ ଆମକୁ ପାଠ ପଢ଼େଇଛନ୍ତି ଆଉ ଆମ ମ୍ୟାଡ଼ାମ ସାରମାନେ ବହୁତ ଭଲ ଆଉ ମତେ ମୋ ମ୍ୟାଡ଼ାମ ମାନଙ୍କୁ ସବୁଠୁ ବହୁତ ଭଲ ଲାଗେ ଆମର ପାଞ୍ଚ ଜଣ ମ୍ୟାଡ଼ାମ ଥିଲେ ତିନି ଜଣ ସାର ଥିଲେ ଆମ ହେଡ଼ ସାର ଯିଏ ହେଡ଼ ମାଷ୍ଟର ଯେଉଁ ଆମ ହେଡ଼ ସାର ଥିଲେ ସିଏ ବହୁତ ହି ଭଲ ଥିଲେ ବହୁତ ଫ୍ରେଣ୍ଡସିପ ତ ମତେ ମୋ ସ୍କୁଲ ବହୁତ ଭଲ ଲାଗେ ଏଇଥିପାଇଁ କି ଅନ୍ୟ ସ୍କୁଲରେ ହଁ ଟିଚର ମାନେ ପାଠ ପଢ଼େଇବା ଟାଇମରେ ଗାଳି ଦଉଥିବେ ପରିହାସ କରୁଥିବେ ପିଲାମାନଙ୍କୁ ପାଠ ଶିଖିକି ନଦେଲା ବେଳକୁ କିନ୍ତୁ ଆମ ବିଦ୍ୟାଳୟରେ ସେମିତି କୌଣସି ପ୍ରକାର ନାହିଁ ପାଠ ନବୁଝି ପାରିଲେ ମ୍ୟାଡ଼ାମ ସାରମାନେ ପାଠ ବୁଝେଇ ଦିଅନ୍ତି ନିଜ ଝିଅ ପୁଅ ଭଳିଆ ଭଲ ପାଇବା ଦିଅନ୍ତି ଆମମାନଙ୍କୁ ସେଥିପାଇଁ ଆମ ମୋ ବିଦ୍ୟାଳୟ ମତେ ସବୁଠୁ ଭଲ ଲାଗେ ଆଉ ଏବେ ଫାଇପ ଟି ଟ୍ରାଞ୍ଜାକ୍ସନ ହୋଇଯାଇଥିବାରୁ ତ ବହୁତ ସୁନ୍ଦର ଦେଖାଯାଉଛି ଗଛ ଲତା ସହିତ ପରିବେଶ ବହୁତ ସୁନ୍ଦର ହେଇଯାଇଛି ବିଦ୍ୟାଳୟର ଆଉ ମତେ ବହୁତ ହି ଭଲ ଲାଗୁଛି ମୋ ବିଦ୍ୟାଳୟ ମତେ ସବୁଠୁ ହିଁ ପସନ୍ଦ